ଆମେ ପ୍ରଥମେ ହେଉଛି ଭାରତୀୟ ଭାରତ ମାନଙ୍କର ଧର୍ମ ହେଉଛି ହିନ୍ଦୁ ଧର୍ମ ହିନ୍ଦୁ ଧର୍ମରେ ଲୋକମାନେ ନମସ୍କାର କରିବା ଯୋଗ କରିବା ସିଦ୍ଧ ଇତ୍ୟାଦି ହେଉଛି ଆୟୁର୍ବେଦିକ ନମସ୍କାର କରିବା ଦ୍ୱାରା ସେମାନଙ୍କର ଜଙ୍ଘ ଅଣ୍ଟା ମୁଣ୍ଡ ସବୁ ତଳକୁ ହୋଇଥାଏ ଏବଂ ରକ୍ତ ସଞ୍ଚାଳନ ହୋଇଥାଏ ରକ୍ତ ସଞ୍ଚାଳନ ଦ୍ୱାରା ଏବଂ ଆଉ ରକ୍ତ ମୁଣ୍ଡ ଆଡ଼କୁ ଆସିଥାଏ ମୁଣ୍ଡ ଆଡ଼କୁ ଆସିବା ଦ୍ୱାରା ରକ୍ତ ମଥା ୟାର୍ଥ ହେଇଥାଏ ବ୍ରେନ୍ ୟାର୍ଥ ହେଇଥାଏ ଏବଂ ୟାର୍ଥ ହେବା ଦ୍ୱାରା ମୁଣ୍ଡକୁ ଶାନ୍ତି ମିଳୁ ଏବଂ ଜଙ୍ଘ ଫଙ୍କସନ୍ ହୋଇଥାଏ ଗଣ୍ଠି ସବୁ ଫଙ୍କସନ୍ ହୋଇଥାଏ ଏବଂ ଯୋଗ କରିବା ଦ୍ୱାରା ଆମର ଶରୀର ଶାନ୍ତି ଲାଭ୍ୟ ହୋଇଥାଏ ଲାଭ୍ୟ ଦ୍ୱାରା ବହୁତ କଷ୍ଟ କରନ୍ତି ଏବଂ କଷ୍ଟ କରିବା ଦ୍ୱାରା ସେ ଅନେକ ଅସୁବିଧା ଗ୍ରହଣ କରନ୍ତି ଏବଂ ଗ୍ରହଣ କରିବା ଦ୍ୱାରା ସେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସମ୍ମୁଖୀନ ହେବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେଇଛୁ ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନବା ଏବଂ ଯୋଗ ପ୍ରଣୟ ଦ୍ୱାରା ଆମର ଦେହ ସ୍ୱାସ୍ଥ୍ୟ ହୋଇଥାଏ ଏବଂ ଆୟୁର୍ବେଦିକି ଚେରମୂଳି ଦ୍ୱାରା ଆମର ବହୁତ ରୋଗ ରୋଗ ହୋଇଥାଏ ଏହା ହେଉଛି ଆମର ଶାରୀରିକ ଯତ୍ନ ମାନସିକ ଧର୍ମ ଆମକୁ ବହୁତ ଶିକ୍ଷା ଦେଇଥାଏ